ମାର୍ଶାଲ୍ ଆର୍ଟକୁ ଆମେ ବର୍ଷ ବର୍ଷ ଧରି ସମୁଦାୟ ବିକଶିତ କରିବା ପାଇଁ ଚେଷ୍ଟା କରୁଛୁ ଏବଂ ଏହାର ପରିବର୍ତ୍ତନ ଆମେ ନିଜ ଆଖିରେ ମଧ୍ୟ ଦେଖିଛୁ କାରଣ ଯେତେବେଳେ ମାର୍ଶାଲ୍ ଆର୍ଟକୁ ଆମେ ପ୍ରଥମେ ଚାଇନା ଜାପାନ ଏଭଳି ଅନେକ ରାଷ୍ଟ୍ରରେ ଦେଖିଥିଲୁ ବର୍ତ୍ତମାନ ଏହା ଭାରତକୁ ମଧ୍ୟ ଏହାର ପ୍ରଭାବ ପଡ଼ୁଅଛି ଏବଂ ମାର୍ଶାଲ୍ ଆର୍ଟକୁ ଆମେ ବିକଶତ କରିବାକୁ ହେଲେ ସର୍ବପ୍ରଥମେ ମାର୍ଶାଲ୍ ଆର୍ଟ କ'ଣ ଏହା ଜାଣିବାକୁ ପଡ଼ିବ ଏବଂ ଦ୍ଵିତୀୟରେ ମାର୍ଶାଲ୍ ଆର୍ଟ କରିବା ପାଇଁ ଏକ କୋଚିଙ୍ଗ ସେଣ୍ଟର ପ୍ରତ୍ୟେକ ସ୍ଥାନରେ ଯେମିତିକି ବିଦ୍ୟାଳୟ ମଧ୍ୟରେ କିମ୍ବା କୌଣସି ଆନୁଷ୍ଠାନିକ ପ୍ରୋଗ୍ରାମ୍ ମଧ୍ୟରେ ଏହିଇ ମାର୍ଶାଲ୍ ଆର୍ଟର ଉଲ୍ଲେଖ କରିବାକୁ ହବ ଏବଂ ବିଭିନ୍ନ ପ୍ରକାର ସେଣ୍ଟର ଗୁଡ଼ାକ ଖୋଲି ମଧ୍ୟ ମାର୍ଶାଲ୍ ଆର୍ଟର ଶିକ୍ଷା ପ୍ରଦାନ କରିବାକୁ ହେବ ସର୍ବପ୍ରଥମେ ଆମେ ବିଦ୍ୟାଳୟର

ମହାବିଦ୍ୟାଳୟ ମାନଙ୍କୁ ମଧ୍ୟରୁ ଯୁବକ ଯୁବତୀମାନଙ୍କୁ ଆମେ ଏହି ମାର୍ଶାଲ୍ ଆର୍ଟ ପ୍ରଶିକ୍ଷଣ ଦେବା ଉଚିତ ଏହାଦ୍ୱାରା ଆଗାମୀ ଦିନରେ ଯୁବକ ଯୁବତୀମାନେ ତାଙ୍କ ଦ୍ୱିତୀୟ ପିଢ଼ିକୁ ମଧ୍ୟ ମାର୍ଶାଲ୍ ଆର୍ଟର ପ୍ରଶିକ୍ଷଣ ଦେଇପାରିବେ